ଆମର୍ ଗାଁମାନଙ୍କୁ ବହୁଟେ ନଲକୂପ୍ ମାନେ ଅଛେ ନଲକୂଅଁ ସେ ନଲକୂଅଁମାନେ ଯେନ୍ ଅଛେ ସେ ଜାଗାମାନଙ୍କୁ କାଁଣ କରା ଯାଉସି ପାନ୍ ତା'ର୍ ମାନେ ବାହାର୍ କରା ଯାଇସି ସେନ୍ ସେମାନେ ତାକର୍ ପିଇବାର୍ ଲାଗି ପାନ୍ ଆସ ଗାଧବାର୍ ଲାଗି ଖାଇବାର୍ ଲାଗି ପାନ୍ କିନସ୍ ଆଉ ସେଟା ପ୍ରତ୍ୟେକ ହପ୍ତା ପ୍ରତ୍ୟେକ ମାସରେ ସେ ନଳକୂପ ଏ କାଁଣା କରା ହେଇସି ବ୍ଲିଚିଙ୍ଗ୍ ପାଉଡ଼ର୍ ଦେଇକି ସଫା କରା ଯାଇସି ଯାହାର ଦ୍ଵାରା ତା'ର୍ ମାନେ ରୋଗ ଫେଲିବା ବୋଲିକିରି ଆଉ ଆମର୍ ଘର୍ମାନଙ୍କୁ ପ୍ରତ୍ୟେକ ଦୁଇ ତିନି ଟା ଘର୍ରେ ପ୍ରତ୍ୟେକ ପଡ଼ାର କୂଆଁମାନେ ବି ବନା ଯାଇଛେ ଯେନ କି ତା'ର୍ ମାନେ ଯଦି ନଲକୂପ ଖରାପ ହେବା ତ କୂଆଁମାନଙ୍କୁ ପାନ୍ ନେବାର୍ ଲାଗି ସୁବିଧା ହେସି ବର୍ଷା ଟାଇମ୍ରେ କିଛି ଅସୁବିଧା ହେଇଥିସି କୂଆଁମାନଙ୍କୁ ବାହାରିବା ପାନ୍ ଜମି ଯିବା ଦ୍ଵାରା ସେନ୍ କିଛି ଜୀବାଣୁ କୀଟାଣୁମାନେ ବନସନ୍ ପାନ୍ଟା ଟିକେ ଖରାପ ହେସି ତ ବ୍ଲିଚିଙ୍ଗ୍ ପାଉଡ଼ର୍ ଆମେ ଦେଇକିରି ସେ କୂଆଁର ପାନ୍ କେ ସଫା କରସୁଁ ଆଉ ସମସ୍ତେ ତା'ର୍ ମାନେ ବ୍ୟବହାର କରସୁଁ ଆଉ ଯଦି ସେ ଖରାପ ପାନ୍ କେ ବ୍ୟବହାର୍ କରାଯିବା ତ ସେଟା ଦିହର୍ ଲାଗି ଶରୀର୍ ଲାଗି ଟିକେ ଖରାପ ହେ ସେଥିର୍ ଲାଗି ବ୍ଲିଚିଙ୍ଗ୍ ପାଉଡ଼ର୍ ୟୁଜ୍ କରା ଯାଇସି ବ୍ୟବହାର୍ କରା ଯାଇସି ସେ ଜାଗାମାନଙ୍କୁ ଆଉ ନଲକୂପମାନେ ବର୍ତ୍ତମାନ ଈହା ଜିନି ପ୍ରତ୍ୟେକ ଏରିଆରେ କାଁଣା ହଉଛେ ବଢ଼୍ ତିଲ୍ ଯାଉଛେ କୂଆଁମାନେ କମ୍ ତିଲ୍ ଯାଉଛେ ନଲକୂଆଁମାନେ ବଢ଼୍ ତିଲ୍ ଯାଉଛେ ଆଉ ନଲକୂଅଁମାନେ ବଢ଼୍ବାର୍ ଜରୁରୀ ବି ହେଲେ କାଁ ହେଲେ ପାନ୍ ର ବି ଟିକେ ଅସୁବିଧା ହେଉଛି ଗାଁ ମାନକେ ତ ନଲକୂଅଁମାନେ ବଢ଼ବାର୍ ବହୁତ ଜରୁରୀ ଏ ଘର୍ମାନଙ୍କୁ କାଁଣା କରା ଯାଉଛି ପାତାଲ ବନା ହଉଛେ ଯେନ୍ ମାନଙ୍କୁ ଯେନ୍ ମାନକି ସେ ପାନ୍ କି ବ୍ୟବହାର୍ କରୁଛନ୍ କିନ୍ତୁ ଗାଁ ମାନକେ ସେ ପାତାଲ୍ ବୁରିଙ୍ଗ୍ ମାନେ ବହୁତ କମ୍ ୟୁଜ୍ ହେଉଛି ବବ୍ୟହାର୍ ହେଉଛି ନଲକୂଆଁଟା ବହୁତ ପରିମାଣରେ ବବ୍ୟହାର୍ ହେଉଛି ତ ସେଥିଲାଗି ନଲକୂଆଁ ଉପରେ ସରକାର୍ ବହୁତ ତା'ର୍ ମାନେ କାମ୍ କରବାକେ ଜରୁରୀ ଏ କେତେ ଟା ଏନ୍ତା ନଲକୂଆଁମାନେ ବିଲ ଅଛେ ଯେନ୍ତା କି ତା'ର୍ ମାନେ ସରକାର୍ କାମ୍ ନାଇଁ କର୍ବା କିନ୍ତୁ ଜରୁରୀ ଏ କାମ୍ କର୍ବାର୍ ସେମାନଙ୍କୁ